ହଁ ହଁ କହୁଛି

ନା ଆଜି ତ ମୁଁ ଛୁଟିରେ ଅଛି ହଁ ଆଜି ଛୁଟିରେ ଅଛି କ'ଣ ଏ ଯୋଉ ପେଟ କାଟୁଛି ଝାଡ଼ା ହେଉଛି ଆଉ କ'ଣ ଏଇ ଯୋଉ ତ କାଲି ପୁଅ କ'ଣ ଖାଇଥିଲା କି

ତାହେଲେ ଠିକ୍ ଅଛି ଯଦି ଝାଡ଼ା ହେଉଛି ତ ତା'କୁ କିଛି ନାହିଁ ତା'କୁ ପାଣି ଟିକେ ଭଲ ପାଣିରେ ଟିକେ ଗାଧେଇ ଦିଅନ୍ତୁ ଆଉ ଆମର ଯୋଉ ଓ ଟୁ ଆସୁଛି ସେ ଟେବ୍ଲେଟ୍ ଖାଇପାରିବ ତ ହଁ ତାହେଲେ ଟେବ୍ଲେଟ୍ ଖାଇପାରିବ ତାହେଲେ ଟେବ୍ଲେଟ୍ଟା ଗୋଟେ ଖାଇ ସାରିକି ଚୁଡ଼ା କଦଳୀ ଦେଇଦିଅନ୍ତୁ ସେ ଖାଇଦେବ ଖାଇଦେଇକି ଆଉ ତା'କୁ ଟେବ୍ଲେଟ୍ ଗୋଟେ ଦେଇଦିଅନ୍ତୁ ସେ ଖାଇଦେଉ ଆଉ ଯୋଉ ଓ ଟୁ ପା ଆଉ ଓ ଆର୍ ଏସ୍ ଆଉ ଓ ଆର୍ ଏସ୍ ଦେବେ ଟିକେ ସେ ପାଣି କରିକି ପିଇବେ ଟିକେ କାଲି ମୁଁ ରହିବି ଦିନଯାକ ଅଛି ଦଶଟା ରୁ ସବା ପାଞ୍ଚ ରାତି ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ଆପଣ ସକାଳୁ ତା'କୁ ନେଇକି ପଳେଇ ଆସନ୍ତୁ ଯଦି କିଛି ଅଧିକ ପ୍ରୋବ୍ଲେମ୍ ହେଲା ଯେ ମେଡିସିନ୍ ଯଦି ଓ ଟୁରେ ନ କମିଲା ତ ଆପଣ କାଲି ନେଇକି ପଳେଇ ଆସିବେ ନହେଲେ କାଲି ମୁଁ ଅଛି ଡ଼ାକ୍ତରଖାନାରେ ଅଛି ଆଠଟାରେ ଆଠଟାରେ ଖୋଲା ହେଉଛି କାଲି ଦିନଟା ଯାକ ମୁଁ ଅଛି ଆପଣ ଖାଲି ଲଞ୍ଚ୍ ଏ ଯୋଉ ଆପଣ ଖାଇବା ଯୋଉ ଛୁଟି ହେଉଛି ସେଇ ଟାଇମ୍ ଟା ଛାଡ଼ିଦେଇକି ଆପଣ ଯେତେବେଳେ ଆସିଲେ ବି ମୋତେ ପାଇପାରିବେ ଠିକ୍ ଅଛି ଆପଣ ଏ ଯୋଉ ବଟିକା ଦିଅନ୍ତୁ ନ ଭଲ ହେଲେ ଆପଣ ଆଉଥରେ ଫୋନ୍ କରିବେ ହଉ ଠିକ୍ ହଉ ଠିକ୍ ଅଛି ମୋତେ ହଉ ଠିକ୍ ଅଛି ମୁଁ ଅଲଗା ଫୋନ୍ ଆସୁଛି ମୁଁ ଟିକେ ଫୋନ୍ କାଟୁଛି ରଖୁଛି